ହଁ ମୁଁ ସ୍କୁଲ କିମ୍ବା କଲେଜ ରେ ଭାରତୀୟ ବୈଜ୍ଞାନିକ ଏବଂ ଭାରତୀୟ ଗଣିତଙ୍ଗ ମାନଙ୍କ ବିଷୟରେ ଶିକ୍ଷା ଲାଭ କରିଥିଲି ଯେପରିକି ଭାରତୀୟ ବୈଜ୍ଞାନିକ କହିଲେ କଳ୍ପନା ଚାୱଲା ଏବଂ ରାକେଶ ଶର୍ମା କଳ୍ପନା ଚାୱଲା ଜଣେ ଭାରତର ମହିଳା ଥିଲେ ଯିଏକି ମହାକାଶ ଯାଇଥିଲେ ଯେ ମହାକାଶ ରୁ ଫେରିପାରିନଥିଲେ କାରଣ ତାଙ୍କର ଅଧା ବାଟରେ ନିଜ ଦେହତ୍ୟାଗ କରିଥିଲେ ରାକେଶ ଶର୍ମା ସେ ମଧ୍ୟ ମହାକାଶ ଯାଇଥିଲେ ସେ ମହାକାଶ ଯିବା ମଧ୍ୟରେ ଇନ୍ଦିରା ଗାନ୍ଧୀ ତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ ଯେ କି ଭାରତ କଣ ସେ କହିଥିଲେ ଭାରତ ଏକ ସୁନାର ଦେଶ ଗଣିତଙ୍ଗ କହିଲେ ଆର୍ଯ୍ୟଭଟ ଯେ କି ଶୂନ୍ୟ ଆବିଷ୍କାର କରିଥିଲେ ଏବଂ ରାମାନୁଜ ମଧ୍ୟ ଗଣିତଙ୍ଗ ଥିଲେ ସେ ଇଂଲଣ୍ଡ ଯାଇ ଶିକ୍ଷା ଦେଇଥିଲେ